ହ୍ୟାଲୋ ଓଲା ଅଫିସର ଡ୍ରାଇଭର ତ ମୁଇଁ ଯେନ୍ ବୁକ୍ କରିଥିଲି ଗାଡ଼ିଟା ମନମୁଣ୍ଡାର ସେ ହସ୍ପିଟାଲ ଛକର ଆଡ଼୍ରେସ ଦେଇଥିଲି ଆପଣ ସେ କହୁଛନ୍ ତ ଆପଣ ଏତେ ଡେରି ହେଲାନ କେନ୍ତା ନାହିଁ ଆଇବା ମୁଇଁ ଏତେ ସମୟ ହେଲାନ ଆପଣଙ୍କୁ ଯୁଗିକି ଅଛେ ଆର୍ ଆପଣ କହୁଛନ୍ କି ଆପଣ ସୋନପୁରରେ ଅଛନ୍ ବୋଲିକରି ଜଲ୍ଦି ଆସ ଆପଣ ଏତେ ଡେରି କଲେ ହେବା ମୋତେ ଯିବାର୍ ଅଛେ ଫେର୍ ଗୋଟିଏ ଜାଗାକେ ଆପଣ ଜଲ୍ଦି ଆସନ୍ ଆର୍ ମୋତେ ଏନୁ ନେଇକରି ଯାଅ ଆର୍ ସେଥିଲାଗି ଜଲ୍ଦି ଜଲ୍ଦି କରି ଆଇବା ବୋଲେ ମୋର୍ ଟିକେ ଭଲ୍ ହେବା